କ୍ଲିନିକ୍ କୁ କ'ଣ କୁହାଯାଏ ନା କ୍ଲିନିକ୍କୁ ଆମ ଆମେ ମାନେ କହୁଛୁ ମେଡ଼ିକାଲ୍ ଷ୍ଟୋର୍ ସେଇଥିରେ କିଛି ଆମର ଯେମିତି ଶରୀରର ଟିକେ ଜ୍ଵର ଟିକେ ସର୍ଦ୍ଧି ଟିକେ କାଶି ଏମତି ବହୁତ କିଛି ହୁଏ ଟିକେ ଟିକେ ପ୍ରୋବ୍ଲେମ୍ ହୁଏ କ୍ଲିନିକ୍ ମେଡ଼ିକାଲ୍ କ୍ଲିନିକ୍କୁ ଗଲେ ସେଇଥିରେ ଔଷଧ ମିଳେ ସେଇଥିରେ ଖାସ୍ ଜ୍ଵର ସର୍ଦ୍ଧି ପାଇ ସବୁକିଛି ମିଳୁଥାଏ ସେଇଥିରେ ଆମେ ସବୁବେଳେ ଯେତେବେଳେ ଘରେ ଅସୁବିଧା ହୁଏ ସେତେବେଳେ ଆମେ କ'ଣ କରୁଛୁ ନା ମେଡ଼ିକାଲ୍ କ୍ଲିନିକ୍କୁ ଯାଉଛୁ ଆଉ ଟିକେ ବଡ଼ ଅସୁବିଧା ହେଲେ ମେଡ଼ିକାଲ୍କୁ ଯାଉଛୁ ଛୋଟ ଛୋଟ ଅସୁବିଧା ପାଇ କ୍ଲିନିକ୍ଟା ବହୁତ କାର୍ଯ୍ୟକାରୀ ଅଟେ ସେଇଥିରେ ଆମେ ଟିକେ ସାହାଯ୍ୟ ଗଲେ ଟିକେ ଟିକେ ଏମିତି ଜ୍ଵର ଜାର ହେଲେ ସାହାଯ୍ୟ ମିଳେ ଛୋଟ ଛୋଟ କାମରେ ଏମତି ଆମର ଯେତେବେଳେ ହଠାତ୍ ଟିକେ ଜ୍ଵର ଆସୁଛି ହଠାତ୍ ସର୍ଦି ଅଟୁଚି ହଠାତ୍ ଏମିତି ସେତେବେଲେ କ୍ଲିନିକ୍ ଭଲ ଗୋଟେ ସେଟା ଭଲ ଗୋଟେ ରାସ୍ତା ଆମେ କ୍ଲିନିକ୍କୁ ଯାଉଛୁ ସେଥିରେ ଯାଇକରି ଆମେ ଔଷଧ ଟିକେ ଆଣିକରି ଟିକେ ସେଇଟା ଖାଇକରି ଟିକେ ଭଲ ହେଉଛୁ ଆଉ ଟିକେ ବଡ଼ ପ୍ରୋବ୍ଲେମ୍ ହେଲେ ଆମେ ମେଡ଼ିକାଲ୍ ପଳାଉଛୁ କ୍ଲିନିକ୍ ଗୋଟେ ଆମ ଆମ ପାଇଁ ଭଲ